ହ୍ୟାଲୋ ସାର୍ ଆପଣ କ୍ରିଷ୍ଣା ଟ୍ରାନ୍ସପୋର୍ଟ୍ ଏଜେନ୍ସିରୁ କହୁଥିଲେ କି ମୁଁ ଆକ୍ଚୁଆଲି ଆପଣଙ୍କ ଟ୍ରାନ୍ସପୋର୍ଟ୍ରୁ ଗୋଟେ କାର୍ ବୁକିଂ କର୍ଥିଲି ଆପଣଙ୍କ କାର୍ ବହୁତ ଖରାପ ପଡ଼ିଲା ସିଟ୍ ବେଲ୍ଟ ବି ଖରାପ ଥିଲା ସିଟ୍ବି ଚିରି ଯାଇଥିଲା ଏମିତିରେ ବି ଆପଣଙ୍କ ଡ୍ରାଇଭର ଆସି ଲେଟ୍ରେ ପହଞ୍ଚିଲେ ସେ ବହୁତ ଡ୍ରିଙ୍କ୍ କରିଦେଇଥିଲେ ବି ଆଉ କାର୍ ତ ଭଲସେ ଚଲେଇପାରୁନଥିଲେ ଆଉ ବହୁ ଖରାପ ବିହେବ୍ ବି କରୁଥିଲେ ଆଉ ଅଧ ବାଟରେ ବି କାର୍ ଆମର ପଙ୍କ୍ଚର୍ ହେଇଗଲା ଯେହେତୁ ମୋର ଅର୍ଜେଣ୍ଟ ଯିବାର ଥିଲା ତେଣୁକରି ସେ କାର୍ଟା ବୁକିଂ କଲି ଆଉ ଆପଣ ଦେଖିକି ପଠାଇବାର ଥିଲା ନା ଡ୍ରାଇଭରଙ୍କୁ ଏମିତି ଖରାପ ବିହେବ୍ କରୁଛନ୍ତି ତେଣୁ କରୁ ମୁଁ ଯେଉଁ ପେମେଣ୍ଟଟା କରିଛି ଆପଣଙ୍କୁ ଆପଣ ଦୟାକରି ତାକୁ ରିଟର୍ନ କରଦେବେ ଆଉ